ମତେ ଗଦ୍ୟ କବିତା ଲେଖିବାକୁ ବହୁତ ଭଲ ଲାଗେ ମୁଁ ବହୁତ ଗଦ୍ୟ ଏବଂ କବିତା ମଧ୍ୟ ଲେଖିଛି ଏହାକୁ ମୋର ସାଙ୍ଗ ସାଥିମାନେ ମଧ୍ୟ ପଢ଼ି ପଢ଼ିକି ବା ଶୁଣିକି ବହୁତ ମତେ ପ୍ରଶଂସା ମଧ୍ୟ କରିଛନ୍ତି ମୁଁ ମୋର ଗଦ୍ୟ କବିତାକୁ ଆଗାମୀ ଦିନରେ ମଧ୍ୟ ଲେଖିବାକୁ ଚାହିଁ ଚାହିଁଛି ମୁଁ ମୋର ଗଦ୍ୟ ଓ କବିତାକୁ ସବୁବେଳେ ଏମିତି ନୂଆ ନୂଆ କଥା ନେଇକି ଲେଖିବାକୁ ଚେଷ୍ଟା କରେ ମୋର ଗଦ୍ୟ ଓ କବିତାକୁ ଶୁଣି ଯାହା ଆମ ସାହି ପଡ଼ୋଶୀ ମୋର ପାଖାପାଖି ଗାଁ ଗହଳିର ଲୋକମାନେ ଏହାକୁ ଶୁଣି ବହୁତ ପସନ୍ଦ ପସନ୍ଦ ମଧ୍ୟ କଲେ ଯାହାକି ଆମକୁ ଯାହାକି ଏହାକୁ ମୁଁ ନିଜ ମାତୃଭାଷା ଲେଖିକି ଲୋକମାନଙ୍କୁ ଦେଇଛି ଏବଂ ଏହାକୁ ଶୁଣେଇଛି ମଧ୍ୟ ଏହାକୁ ଶୁଣି ମୋର ପଡ଼ୋଶୀ ଗାଁ ପାଖାପାଖି ଅଞ୍ଚଳର ଲୋକମାନେ ବହୁତ ଖୁସି ହେଇଛନ୍ତି ଓ ନୂଆ ନୂଆ କବିତା ଲେଖିବାକୁ ମଧ୍ୟ କହୁଛନ୍ତି ଏହାକୁ ଶୁଣି ମୁଁ ନିଜକୁ ବହୁତ ଗର୍ବ ଅନୁଭବ କରିଛି ଓ ନିଜକୁ ଧନ୍ୟ ମଧ୍ୟ କରିଛି